ନମସ୍କାର ହଁ କୁହନ୍ତୁ ଆଜ୍ଞା

ଆଉ ବୁଢ଼ାଲୋକ ହେଲେବି ଆମର ତ ବାଙ୍କୀ ଯିବାକୁ ହେଲେ ଏଠି ମଙ୍ଗୁଳି ଛକ ପାଖରେ ଓହ୍ଲେଇବେ ମଙ୍ଗୁଳି ହଁ ଡାଇରେକ୍ଟ୍ ବସ୍ ଅଛି ଅଛି ତିନିଟା ପଇଁଚାଳିଶି ମିନିଟ୍ ଭିତରେ ଅଛି

ହଁ ଜଗତସିଂହପୁରରୁ ମଙ୍ଗୁଳିରେ ପହଞ୍ଚିବାକୁ ତାକୁ ମିନିମମ୍ ଅଧ ଘଣ୍ଟା ଭଳିଆ ଲାଗିବ ଆଉ ହଁ ହଁ ଯଦି ଆସିବେ ଆସିକି ସେଠି ଓହ୍ଲେଇବେ ଫେରେ ମଙ୍ଗୁଳି ଛକରେ ଓହ୍ଲେଇକି ସେଠି ବସ୍ଷ୍ଟାଣ୍ଡରେ ଅଛି ଇଏ ହୋଟେଲ୍ ଅଛି ଖାଇଦେଇକିନି ବର୍ତ୍ତମାନ ତ ଏତେ ଜଲ୍ଦି ବାହାରି ପାରିବେନି ଟାଇମ୍ ତ ଆସି ହେଇଗଲାଣି ଗୋଟେ ଗୋଟେ ଟାଇମ୍ ହେଇ ବର୍ତ୍ତମାନ ବା ଗୋଟେ ଟାଇମ୍ ହେଇନି ହଁ ଖାଇ ଦେଉନାହାଁନ୍ତି ଖାଇ ଖାଇ ଦିଅନ୍ତୁ ଖାଇ ଦେଲେ ଟାଇମ୍ ହେବ ଆହୁରି ଦୁଇଘଣ୍ଟା ପରେ ଟାଇମ୍ ଅଛି ନା ଖା ଖାଇ ଦେଇକି ଖାଇ ଦେଇକି ବସ୍ ମା ବସ୍ ଅଛି

ତିନିଟା ପଇଁଚାଳିଶ ମା ମା ସେଠି ମା ମା ହୋଟେଲ୍ ଗୋଟେ ଅଛି ଭଲ ମା ସାଧା ସାଧା ଆମିଷ ହେଲେ ଆଉ ଅନ୍ୟ ହୋଟେଲ୍ ଦେଖନ୍ତୁ ଗୋଟେ ହୋଟେଲ୍ ଆଉ କ'ଣ ବଜାର ଉପରେ ହୋଟେଲ୍ କ'ଣ କମ ଅଛି କି କ'ଣ ଗୋଟେ ହୋଟେଲ୍ ଅଛି କି ସେମିତି ଆପଣ ଖୋଜିବାକୁ ଗଲେ ଆଉ କ'ଣ ହୋଟେଲ୍ ସେଇଠି ନାହିଁ କି ହୋଟେଲ୍ ବହୁତ ଅଛି ନାଁ ଆପଣ ଯଦି ସାଧା ଖାଇବାକୁ ଚାହିଁବେ ସାଧା ଖାଇ ପାରିବେ ଯଦି ଆମି ଆରାମରେ ବସ୍ ଧରି ପାରିବେ ହଁ ଆରାମ ଆରାମରେ ଧରି ପାରିବେ ବସ୍ ଯିବ ହଁ ହଁ ହଁ ହଁ ଜାଣି ପାରିବେନି କାହିଁକି ଆଜିକାଲି ତ ଛୋଟ ଛୁଆ ବମ୍ବେ ମାଡ଼୍ରାସ୍ ଦିଲ୍ଲୀ ଏରୋପ୍ଲେନ୍ରେ ଯାଇକିନି ପହଁରିକି ପଳାଇ ଆସୁଛନ୍ତି ଆଉ ଆପଣ ହଉ ରହିଲି ଆଜ୍ଞା